ଭାଇ ମୋ ପାଖରେ ତ ଏବେ ପଇସା ନାହିଁ ଆପଣଙ୍କର ଯଦି କିଛି ଅନ୍ଲାଇନ୍ ସୁବିଧା ଅଛି ଆପଣ ମତେ ଆପଣଙ୍କ ଅନ୍ଲାଇନ୍ ନମ୍ବର ଦେଲେ ମୁଁ ଆପଣଙ୍କୁ ଫୋନ୍ ପେ କରିଦିଅନ୍ତି ଯଦି ଆପଣଙ୍କର ଫୋନ୍ ପେ କିମ୍ବା ପେଟିଏମ୍ ସୁବିଧା ଅଛି ଆପଣ ନମ୍ବରଟି ଦେଲେ ମୁଁ ସେଇ ମାଧ୍ୟମରେ ଆପଣଙ୍କୁ ପଇସାଟା ଦେଇପାରନ୍ତି କାରଣ ମୋ ପାଖରେ ଏବେ ପଇସା ନାହିଁ ତେଣୁ ଆପଣଙ୍କ ପାଖରେ ଯଦି ନାହିଁ ଆପଣଙ୍କର ଯଦି ପାଖାପାଖି କାହାର ନମ୍ବର ଅଛି ଆପଣ ଦେଲେ ମୁଁ ତାଙ୍କ ମାଧ୍ୟମରେ ହେଲେ ପଇସାଟି ପଠାଇଲେ ଆପଣ ପାଇପାରିବେ ସେଇ ସୁବିଧା ହେଲେ ମୁଁ ପଇସା ଦେଇପାରିବି